ପଶୁପାଳନ ହେଉଛି ଗୋଟେ ସ୍ଥାୟୀ ଗୋରୁ ଗାଈ ରଖିବା ଛେଳି କୁକୁଡ଼ା ମେଣ୍ଢା ଏସବୁ ରଖିବା କୃଷକମାନେ ମଧ୍ୟ ପଶୁ ପକ୍ଷୀ ରଖିଲେ ତାଙ୍କୁ ବହୁତ ସହଜ ହୁଏ ଯେପରିକି ବଳଦ ହଳ କରନ୍ତି ଏବଂ ଗାଈ ଗାଈମାନେ କ୍ଷୀର ଦେଇଥାନ୍ତି ଛେନା ହୁଏ ଦହି ହୁଏ ଏବଂ ଛେଳି ମଧ୍ୟ ତାକୁ ମାଂସ କରନ୍ତି ଆଉ କୁକୁଡ଼ା ରଖିଲେ ମାଂସ ହୁଏ ଏବଂ ଅଣ୍ଡା ବି ଦେଇଥାନ୍ତି ଏହି ଅଞ୍ଚଳରେ ବହୁତ ଲୋକ ବହୁତ ପ୍ରକାର ବ୍ୟବସାୟ କରନ୍ତି ଯେପରିକି ଟେଲର ଦୋକାନ ଦବା ଚାକିରୀ କରିବା ବେପାର କରିବା ପରିବା ବେପାର ହଉ ଅନ୍ୟାନ୍ୟ ବେପାର ହଉ ଏଇସବୁ ଇତ୍ୟାଦି ଇତ୍ୟାଦି ସବୁ ବ୍ୟବସାୟ କରନ୍ତି ଆମେ ମଧ୍ୟ ସେ ପଶୁପକ୍ଷୀ ରଖି ତାଙ୍କୁ ମାନେ ଯିଏ ମାନେ କ୍ଷୀର ଯାହାର ଦରକାରେ ସେମାନେ କ୍ଷୀର ଆସିକି ନିଅନ୍ତି ଅଣ୍ଡା ନିଅନ୍ତି ଆଉ ଛେଳି ମଧ୍ୟ ନିଅନ୍ତି ବାହାଘର ଆରଭୋଜି ମଧ୍ୟ ଛେଳି ମଧ୍ୟ ନିଅନ୍ତି ଆମେ ଏଥିରେ ମାନେ ଏଇ ବ୍ୟବସାୟ ଆମେ କରିଥାଉ ଏଥିରେ ଆମକୁ ବହୁତ ଲାଭ ମଧ୍ୟ ପାଇଥାଉ ଆମେ